ଓଡ଼ିଶାର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବୀ ମାନଙ୍କର ଉପଲବ୍ଧ ଉପଲବ୍ଧତା ବହୁତ କମ୍ ଅଛି ଡାକ୍ତରଖାନା ଗୁଡ଼ିକରେ ଡକ୍ଟର ନର୍ସ ଏବଂ ହସ୍ପିଟାଲରେ କାମ କରୁଥିବା କର୍ମଚାରୀମାନଙ୍କ ସଂଖ୍ୟା କମ୍ ହେତୁ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି ତାଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି ଯେଉଁ ରୋଗୀ ମାନେ ଚିକିତ୍ସା ପାଇଁ ଡକ୍ଟରଖାନାକୁ ଯାଉଛନ୍ତି ତା'ହେଲେ ସେମାନଙ୍କୁ ଲମ୍ବା ଲାଇନ୍ରେ ଛିଡ଼ା ହେବା ପାଇଁ ପଡ଼ୁଛିି ଏବଂ ସେଠାରେ ଲମ୍ବା ଲାଇନ୍ରେ ଛିଡ଼ା ହେବା ସମୟ ମଧ୍ୟରେ ତାଙ୍କ ତାଙ୍କର ସ୍ୱାସ୍ଥ୍ୟ ଆହୁରି ଅଧିକ ଖରାପ ହେବାରେ ବସୁଛିି ଏବଂ ସମୟ ମଧ୍ୟ ଦେଇ ପାରୁନାହାନ୍ତି ଡକ୍ଟର ମାନେ ସଠିକ୍ ଭାବରେ ଚିକିତ୍ସା କରିପାରୁନାହାନ୍ତି କାରଣ ତାଙ୍କୁ କମ୍ ସମୟରେ ଅଧିକ ଅଧିକ ପେସେଣ୍ଟ ବା ରୋଗୀ ମାନଙ୍କର ଚିକିତ୍ସା କରିବାକୁ ହେଉଛିି ଯାହାଫଳରେ ସେମାନେ ସଠିକ୍ ଭାବରେ ଗୋଟେ ରୋଗୀକୁ ଚିକିତ୍ସା କରିପାରୁନାହାନ୍ତି ସମସ୍ତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କୁ ଯେତେ ଟାଇମ୍ ଆବଶ୍ୟକ ସେତିକି ଟାଇମ୍ ମିଳୁନାହିଁ କାରଣ କର୍ମଚାରୀଙ୍କ ଅଭାବ ତେଣୁ ସମସ୍ତ ଡାକ୍ତରଖାନା ଗୁଡ଼ିକରେ କର୍ମଚାରୀ ମାନଙ୍କ ସଂଖ୍ୟା ବଢ଼ାଇ ବଢ଼ାଇବା ଉଚିତ ଡକ୍ଟର ସଂଖ୍ୟା ବଢ଼ାଇବା ଉଚିତ ଏବଂ ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ଡକ୍ଟର ଆବଶ୍ୟକତା ରହିଛି ଯେଉଁ ଡକ୍ଟର ତା' କାମ କଲେ ତା'ହେଲେ କାମଟି ଆହୁରୁ ସହଜ ହେଇଯିବ ଏବଂ ଲୋକମାନଙ୍କର ମଧ୍ୟ ଅସୁବିଧାରେ ପଡ଼ିବ ନାହିଁ ତାଙ୍କୁ ଲମ୍ବା ଲାଇନ୍ ବାନ୍ଧିବାକୁ ପଡ଼ିବ ନାହିଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଡାକ୍ତରଖାନାରେ ଡକ୍ଟରଙ୍କର ଅପେକ୍ଷା କରିବାକୁ ପଡ଼ିବ ମଧ୍ୟ ନାହିଁ